ଅନ୍ୟ ଦେଶ ଠାରୁ ଦେଖିବାକୁ ଗଲେ ଭାରତରେ ଆମର ଯେମିତିକି ଅଷ୍ଟ୍ରେଲିଆ ହଉ କିମ୍ବା ଅନ୍ୟ ଦେଶ ଠାରୁ ଭାରତରେ ବହୁତ କିଛି ମାନେ ମେଡ଼ିକାଲ୍ର ସୁବିଧା ଅଛି ଯେମିତିକି ଡାକ୍ତରଖାନାର ସୁବିଧା ଅଛି ଯାହାକି ବହୁତ ଭଲ ଭାବରେ କ୍ଲିନିଂର ସୁବିଧା ମଧ୍ୟ ଯାହାକି ଅପରେସନ୍ ମଧ୍ୟ ଭଲ ଭାବରେ ହୁଏ ଆଉ ଯାହାକି ଲମ୍ବା ଧାଡ଼ି ହୁଏ କିନ୍ତୁ ତାର ଠିକ୍ ମାନେ ସମୟ ଅନୁସାରେ ମାନେ ମାନେ ଡାକ୍ଟରଖାନା ଖୋଲାଯାଏ ଆଉ ମାନେ ସୁଲଭ ସୁଲଭ ଦର ମାନେ କମ୍ ମାନେ ଇଏରେ ମାନେ ମାଗଣାରେ ବି ଚିକିତ୍ସା ହୁଏ ଆମର ଯେମିତିକି ଗଭର୍ଣ୍ଣମେଣ୍ଟ ସରକାରୀ ମେଡ଼ିକାଲ୍ ସବୁ ଅଛି ଦେଖିବାକୁ ଗଲେ ଭାରତରେ ବହୁତ ଭଲ ସିଷ୍ଟମାଟିକ୍ ଅଛି ମାନେ ବାହାର ତୁଳନାରେ ଦେଖିବାକୁ ଗଲେ ଭାରତରେ ଭଲ ମାନେ ସବୁ ଅଛି ଅପରେସନ୍ ବହୁତ ଭଲ ଭାବରେ ଦେଖାଯାଏ ଆକ୍ସିଡ଼େଣ୍ଟ୍ କେସ୍ ହଉ କିମ୍ବା ଯାହାବି କିଛି ହଉ ଭଲ ଭାବରେ ଦେଖାଯାଏ ଆଉ ଆଉ ମାନେ ନୀଟ୍ ଆଣ୍ଡ୍ କ୍ଲିନ୍ରେ ମାନେ ମାନେ ନିଟ୍ ଆଣ୍ଡ୍ କ୍ଲିନ୍ ସଫା ସୁତୁରା ଭାବରେ ରହେ ଆଉ ବେଣ୍ଡେଜ୍ ବହୁତ ଭଲ ଭାବରେ କ୍ଲିନ୍ ମଧ୍ୟ ଭଲ ଭାବରେ କରନ୍ତି ଆଉ ମାଗଣାରେ ମଧ୍ୟ ମେଡ଼ିସିନ୍ ମଧ୍ୟ ମିଳିଥାଏ ଏଇଠି ଆଉ ମାଗଣା ମେଡ଼ିସିନ୍ ଏଇଠି ମିଳିଥାଏ